ଓଜନ୍ କମାବାର୍ଟା ବେଲେ ମେଡ଼ିକାଲ୍ ଯାଇକରି ସେ ଓଷମନେ ଖାଇକରି କମାସନ୍ ଯେ ହେଟା କି ଆମର୍ ସେ ଦେଖାସନ୍ ଯେ ଅନ୍ଲାଇନ୍ ମନ୍କେ ହେଟା ମାନେ କଲେ ବେକାର୍ ଜିନିଷ୍ମନେ ହେଟାମାନେ କଲେ ଭଲ୍ ମାତର୍ ତମର୍ ସାଇଡ୍ ଇଫେକ୍ଟ ହେବାକି ପଏସା ବି ଇ ବେଶୀ ଖର୍ଚ୍ଚ ହେଇଯିବା ତଥାପି ତମେ ଘରେ ଥାଇକରି ତମେ ଆମର୍ ସକାଳୁ ଧୁମ୍ ଉଠିକରି ରନିଂ ଫନିଙ୍ଗ୍ ଯିବ କି ତେଲିଆ ଜିନିଷ୍ ବେଶୀ ନାଇଁ ଖାଏବ ବଏଲେ ଘରର୍ ଶାଗ୍ ଡାଲ୍ ବଏଲେ ବି ଇଟା ଆମର୍ ଶାଗ୍ ମନେ କି ଏନ୍ତା କଚା ପନିପରିବା ହେଟା ମନେ ଖାଇଲା ବଏଲେ ତମର୍ ବଡ଼ି ଇଟା ଶୁଖ୍ବା ବି ଆରୁ ଆରାମ୍ସେ ତମେ ଫିଟ୍ ବି ଥିବ ହେନ୍ତା ନାଇଁ ଯେ ଇଟା ବଏଲେ ବାହାରର୍ ଜିନିଷମାନେ ଜନିଚ ତେଲିଆ ଜିନିଷ୍ ମନେ ବେଶୀ ମିଲ୍ସି ଏନ୍ତା କି ଆମର୍ ଶିଙ୍ଗ୍ଡ଼ା କି ଚାଉମିନ୍ ଫାଉମିନ୍ ପକୋଡ଼ା ଫାକୋଡ଼ାମାନେ ଇଟା ବହୁତ୍ ଜିନିଷ୍ ମାନେ ଅଛେ ଯେନ୍ତା କି ଆମ୍କୁ ମୋଟା କର୍ସି ଆରୁ ଦେହ କାଜି ଭଲ୍ ନାଇଁସେ ମାତର୍ ଘରର୍ ଜିନିଷ୍ ମାନେବି ଇଟାମାନେ ଖାଏବ କି ଭଲ୍ସେ ରହିପାର୍ବକି ନି ବଏଲେ ରନିଂ ଫନିଙ୍ଗ୍ କରିକିରି ଖାନା ଖାଇଦବ ବଏଲେ ତମର୍ ବଡ଼ି ଫିଟ୍ ବି ରହେବା ଆର୍ ତମେ ଆରାମ୍ସେ ପତ୍ଲା ବି ହେଇପାର୍ବ ଖୁସିନେ କରି ଭଲ୍ସେ ବି ତମର୍ ଦେହ ଦିଶୁଥିବା କି ଭଲ୍ ଲୋକ୍ ଗୁଟେ ଦେଖୁଥିବା ବଏଲେ ବି ଇଟା ଭଲ୍ ବି ଦିଶୁଥିବା ତମେ ହେ ଟାଇମ୍ନେ